ମୋ ମତରେ ମୋବାଇଲ ଫିଡ଼ ରେଡ଼ିଓ କିମ୍ବା ଖବରକାଗଜରେ ମଧ୍ୟ ବିଭିନ୍ନ ପ୍ରକାରର ଘଟଣା ଖବର ପ୍ରକାଶ ପାଉଛି ମୋବାଇଲ ଫିଡ଼ରେ ବେଳେବେଳେ ସତ ଘଟଣା ଆଉ କେତେକ ସମୟରେ ମିଛ ଘଟଣା ଗୁଡ଼ିକ ମଧ୍ୟ ପ୍ରକାଶ ପାଉଛି ଏଇ ମିଛ ଘଟଣା ଗୁଡ଼ିକ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଭୟଭୀତ ମଧ୍ୟ କରିଦେଇଥାଏ ରେଡ଼ିଓ ମାଧ୍ୟମରେ ଖବର ଶୁଣିବାକୁ ମିଳିଥାଏ ଖବରକାଗଜ ମାଧ୍ୟମରେ ଖବର ଅପରାଧ ଦୁର୍ଘଟଣା ସବୁ ଖବରକାଗଜରେ ଛପା ହୋଇଥାଏ